ଆଜ୍ଞା ନମସ୍କାର୍ ଆଜ୍ଞା ମୋର୍ ବ୍ୟାଗ୍ ଚୋରି ହେଇଯାଇଛେଁ ସାର୍ ବସ୍ରେ ଆଉଥିଲିଁ ଆର୍ ବସ୍ ଷ୍ଟେସନନ ଅଟ୍କିଲା ସେନ ଝୁମ୍ରା ଶୁଇପଡ଼ିଲିଁ ବୋଇଲେ ବ୍ୟାଗ୍ ଚୁରିହେଇଗଲା ଆଜ୍ଞା ବସ୍ ଷ୍ଟେସନ୍ ବରଗଡ଼ ବସ୍ ଷ୍ଟେସନ୍ ନଅଶହ ଟଙ୍କା ଆଜ୍ଞା

ମୋର୍ ବୁଆର୍ ନାଁ ଅରୁଣ୍ ନାଗ୍ ବ୍ୟାଗ୍ରେ ଥିଲା ପଏସା ଥିଲା ଆରୁ ଥିଲା ପ୍ୟାଣ୍ଟ୍ ଶାର୍ଟ୍ ଥିଲା ଆଜ୍ଞା ଏ ପାଞ୍ଚ୍ ସାତ୍ ହଜାର୍ ଥିଲା

ଆଜ୍ଞା ଝୁମ୍ରା ଲାଗ୍ଲା ଶୁଇପଡ଼୍ଲିଁ ଆରୁ ଆର୍ କିଛି ନାଇଁ ଆଜ୍ଞା କିଛି ନାଇଁ ଥାଇ ଏନ୍ତା ଏ ଡକ୍ୟୁମେଣ୍ଟ୍ ଥିଲା ମୋର୍ଟା ଦୁଇ ତିିନ୍ଟା ଆରୁ ହଁ ଆଜ୍ଞା ଖୁଜା ଖୁଜି ବହୁତ୍ଟେ କଲି ଆଜ୍ଞା ନାଇଁ ମିଲ୍ଲା ହେଟା ବି ଆଏ ଯେ ଆଜ୍ଞା ଆଏ ଯେ ଆଜ୍ଞା ହେଟା ବି ଆଏ ଯେ ଯେ ମିଲ୍ବା କି ନାଇଁ ଆଜ୍ଞା କୁମୁଦିନି ବସ୍

ମୋର୍ ପଏସା ନାଇଁ ମିଲ୍ଲେ ନାଇଁ ମିଲୁ ଆଜ୍ଞା ମୋ' ଡକ୍ୟୁମେଣ୍ଟ୍ ମିଲୁଛେ ହେଟା ମିଲ୍ତା ବୋଇଲେ ଠିକ୍ ହେତା ଏଟା କାଣା କରିଥିତିଁ ଆଜ୍ଞା ଚାଲିଚାଲି ଆଇଥିତିଁ ଆରୁ ଆଏ ଯେ ଆଜ୍ଞା ହେଟା ବି ଯେନ୍ଟା କହିଲେ ସତ୍ ଆଏ ହଁ ଆଜ୍ଞା ହଁ ଜଲ୍ଦି ଯେନ୍ତା ଟିକେ ମିଲିଯିବା ଦେଖୁନ୍ ଆଜ୍ଞା

ମୁଇଁ ହେଟା ବରଗଡ଼ନୁ ବଲାଙ୍ଗୀର ଯଉଥିଲିଁ ବୋଇଲେ ବଲାଙ୍ଗୀରନୁ ବରଗଡ଼ ଯଉଥିଲିଁ ଆଜ୍ଞା

ଦେଖୁନ୍ ଆଜ୍ଞା ଟିକେ ହଁ ହଁ ଆଜ୍ଞା ଜଲ୍ଦି ଟିକେ ଦି ଚାରି ଦିନ୍ ଭିତ୍ରେ ଠିକ୍ ଅଛେ ଆଜ୍ଞା ନମସ୍କାର୍ ଆଜ୍ଞା ଜଲ୍ଦି ଟିକେ